ଓଡ଼ିଆ ଭାଷା ଓ ସଂସ୍କୃତି ବହୁତ ଉନ୍ନତ କାରଣ ଓଡ଼ିଆ ଭାଷାରେ ବହୁତଗୁଡ଼ିଏ ଭଲ ବହି ଛପାଯାଇଛି ଏବଂ ଏହାର କବି ଲେଖକ ମଧ୍ୟ ବହୁତ ଅଛନ୍ତି ଯେଉଁଟା କି ଓଡ଼ିଆ ଭାଷା ଓ ସଂସ୍କୃତି କୁ ବହୁତ ପ୍ରଭାବିତ କରିଛି କାରଣ ଓଡ଼ିଆ ଓଡ଼ିଶାର ସଂସ୍କୃତି ବହୁତ ଉଚ୍ଚକୋଟିର ଏବଂ ଏହାର ଲୋକମାନେ ସମସ୍ତେ ଏଇ ଭାଷା ଓ ସଂସ୍କୃତିକୁ ସଂସ୍କୃତି ଦ୍ୱାରା ପରିଚାଳିତ ହୁଅନ୍ତି ସେଥିପାଇଁ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମସ୍ତ ଓଡ଼ିଆ ଲୋକମାନଙ୍କର ଅବଦାନ ବହୁତ ରହିଛି